ପିଲା ଜନ୍ମ ହେବାର ଦିନ ହିଁ ମାଲିସ୍ କରାଯାଏ ତେଲ ମାଲିସ୍ କରିବା ଦ୍ଵାରା ପିଲାର ଚର୍ମ ରୋଗ ହୁଏ ନାହିଁ ଏବଂ ଷଷ୍ଠୀପୂଜା ପିଲା ଜନ୍ମ ହେବାର ଛଅ ଦିନ ପରେ ଷଷ୍ଠୀପୂଜା ରୀତିନୀତି ଅନୁସାରରେ କରାଯାଏ ଏକୋଇଶା ଏକୋଇଶା ପିଲାର ଏକୋଇଶି ପରେ ଏକୋଇଶା ପୂଜା ବା ସତ୍ୟନାରାୟଣ ପୂଜା ବି କୁହାଯାଏ ଏକୋଇଶ ଦିନ ପରେ ସେଦିନ ଆମର ପୂଜାପାଠ ହୁଏ ଏବଂ ମାମୁଁ ପୁଅର ମାମୁଁ ଘର କିମ୍ବା ଝିଅର ମାମୁଁ ଘର ତରଫରୁ ସୁନା କ'ଣ ସୁନା ଜିନିଷ ଆସିଥାଏ ଏବଂ ଗ୍ରାମରେ ଆମେ ଅନ୍ନପ୍ରସାଦ ସେବନ ଦିଆ ଯାଇଥାଏ

ଫଳାଫଳ ଏବଂ ନାମକରଣ ସେଇଦିନ ହିଁ ନାମକରଣ ଦିଆଯାଇଥାଏ ପିଲା ଜନ୍ମ ହେବାର ପରେ ନାମକରଣ ଦିଆଯାଇଥାଏ